ଷ୍ଟଲ୍ ନେବାକେ ଆସିଥିଲ କି ନାହିଁ ହଁ ତୁମର ଓଡ଼ିଶାରେ ବି ପୋଷାଉ ନାହିଁ ଷ୍ଟଲ୍

ଓଡ଼ିଶାରେ ବି ଷ୍ଟଲ୍ ରେଟ୍ ପୋଷାଉ ନାହିଁ ହଁ ହଉ ହଉ ବେଙ୍ଗାଲୁରୁ କେଉଁ ପାଖରେ

ଏଇନୁ ଆସିଲେ ସେ ବେଙ୍ଗାଲୁରୁ ଆସିବେ ହଉ କଥାବାର୍ତ୍ତା ହେଇ ବିକବା ହେଲେ ଷ୍ଟଲ୍ ସେୟା ବେଙ୍ଗାଲୁରୁରେ ବି ମିଳିବ କି ନାହିଁ କିଏ କିଣିବାକୁ ନ ଆସିଲେ ହଉ ଆଏ ତୁମର୍ ସାଙ୍ଗର ମାନେ ଅଛନ୍ତି ପରା ସେଠି

କାଲିକା ଆସିଲୁ ହଉ ଏ ବସ୍ କେତେଟାରେ ଛାଡ଼ୁଛି ହେ ହଁ ନଅଟାରେ କି ମୋର ତ ନଅଟା ବେଳେ ଆକା ଉଠୁଛି ରାତିରେ କିଏ ଅଛି ହଁ ରାତିରେ କିଏ ହଉ ରାତିରେ ଆସିବ ହେରେ ଆଜି ରାତିରେ ମୁଁ ବାହାରିଯିବି ଆଉ ମୁଇଁ ଓଡ଼ିଶାରୁ ବସ୍ରେ ବିକାଶ ହେଲେ କେଉଁଠି ରହୁଛ କି ତୁମେ କୋରାପୁଟରେ କି ଅଛ ମିସ୍ତ୍ରୀ ହଉ ସାଙ୍ଗରେ ଯିବା ସିନା ବସ୍ରେ ହଉ ବସ୍ ଯେଟା ବାଜଛି ସେଟାରେ ମୁଇଁ ବସ୍ଷ୍ଟାଣ୍ଡ୍ରେ ଆସିବି ବସ୍ଷ୍ଟାଣ୍ଡ୍ରୁ ସାଙ୍ଗରେ ଯିବା ସିନା ଖାଇବା ପିଇବାଟା ବି ନେଇ ଯାଇଥିବା ହଉ ମୁଁ ଆସିଲେ ଏ କଥା ହେବି ସିନା ରଖୁଛି